ବାଲିମେଳା ପୋଷ୍ଟ ଅଫିସରୁ କହୁଥିଲେ କି ପୋଷ୍ଟ ମ୍ୟାନ ଆମର ଯୋଉ ଚିଠି ପଠା ହେଉଛି ହେଲେ ସେ ଚିଠି ସବୁ ଯାଇପାରୁନି କ'ଣ ପାଇଁ ମାନେ କ'ଣ ପ୍ରୋବ୍ଲେମ୍ ହେଉଛି ଆମର ଏଠି ତ ଚିଠି ସବୁ ଆସିକି ଭର୍ତ୍ତି ହୋଇସାରିଛି ଏମିତି ଲେଟ୍ ହେଲେ ତ ସମସ୍ତେ ରାଗିଯିବେ ନା ସମସ୍ତେ କିଛି ନା କିଛି ପାଇଁ ରହିଥିବେ ସମସ୍ତଙ୍କର କ'ଣ ଦରକାର ଥିବେ ଠିକ୍ ଟାଇମ ଅନୁସାରେ ଯଦି ନ ଯିବ ତାହେଲେ ସମସ୍ତେ ପ୍ରୋବ୍ଲେମ୍ ଫେସ୍ କରିବେ ନାଁ ସେଥିପାଇଁ କହୁଥିଲି ତୁମକୁ ହଁ ଏବେ ଇଲେକ୍ଶନ ଚାଲିଛି ତ ସେଥିପାଇଁ ମୋ ପାଖରେ ବି ବହୁତ ଚିଠି ଆସିକି ପଡ଼ିଛି ଏତେ ଗୁଡ଼ାକ ଦେଇସାରିଛି ହେଲେ ସବୁ ସବୁଯାକ ପହଞ୍ଚି ପାରିନାହାନ୍ତି ସେଥିପାଇଁ ମୁଁ ଏତେ ବି ବହୁତ ଅଛି ଏବେବି ହେଲେ କେମିତି କ'ଣ କରିବି ବୁଝିପାରୁନି ସମସ୍ତେ ଆସିକି ତ କହୁଛନ୍ତି କମ୍ପ୍ଲେନ୍ ଦେଉଛନ୍ତି ଆମକୁ ତୁମ ପ୍ରୋବ୍ଲେମ୍ ତ ବୁଝିପାରୁଛି ହେଲେ ଏପଟେ ମୋତେ ବି ବହୁତ ପ୍ରେସର ପଡ଼ୁଛି ଟାଇମ ତ ଦିଆ ହେଉଛି ନା ଆମର ଏଇଠି ବହୁତ ବହୁତ କାମ ଅଛି ଆମେ ଏପଟେ ବି ମ୍ୟାନେଜ କରିପାରୁନୁ କାହିଁକି ନା ଏବେ ଇଲେକ୍ସନ ଚାଲିଛି ସମସ୍ତଙ୍କ ବହୁତ ବହୁତ କମ୍ପ୍ଲେନ ଥିବ ନା ସେଇଥିପାଇଁ ସେ ଚିଠି ଲେଖୁଛନ୍ତି ହେଲେ ସେମାନେ ଟାଇମ ଟାଇମ ଅନୁଯାୟୀ ଯଦି ନଯିବ ନ ପହଞ୍ଚିବ ହେଲେ ସେମାନଙ୍କ ବହୁତ ପ୍ରୋବ୍ଲେମ ହୋଇପାରେ ସେଇଥିପାଇଁ ମୁଁ ଆପଣଙ୍କୁ ରିକ୍ୟୁଏଷ୍ଟ କରୁଛି ଯେ ଏ ପ୍ରୋବ୍ଲେମକୁ କିଛି କରନ୍ତୁ ଜଲଦି ମୁଁ ବୁଝିପାରୁଛି ଆପଣଙ୍କର ଆପଣ ଏବେ ଇଲେକ୍ସନରେ ଆପଣଙ୍କର ବି ବହୁତ କାମ ଥାଇପାରେ ସେଥିପାଇଁ ହୁଏତ ପ୍ରୋବ୍ଲେମ ହୋଇପାରେ ହଁ ସେଇଥିପାଇଁ ତ କହୁଛି ଆପଣ ଟିକେ ଏଇ ଚିଠିର ଇଏ ପାଇଁ ଟିକେ ଧ୍ୟାନ ଦିଅନ୍ତୁ ଭଲସେ ଯେମିତି କି ଟାଇମ୍ଲି ଯିବ ସମସ୍ତଙ୍କ ପାଖରେ ପହଞ୍ଚିବ ହଉ ଠିକ ଅଛି ଟିକେ ଇମ୍ପୋଟାନ୍ଷ ଦେଉଥିବ ରଖୁଛି ହେଲେ